ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି ସେ ଆପଣଙ୍କ କଲ୍ଟିକୁ

ହଁ କୁହନ୍ତୁ ଆଜ୍ଞା ଆମର ବରା ସିଙ୍ଗଡ଼ା ସବୁ ପ୍ରାୟ ଆମର ଦଶ ଟଙ୍କାରୁ ହିଁ ଷ୍ଟାର୍ଟ ଅଧିକ ଦେଖନ୍ତୁ ପ୍ରଥମ କଥା ହେଲା ଆମର ପାଖା ପାଖି କୌଣସି ବି ଏମିତି ଦୋକାନ କିମ୍ବା କିଛି ବି ଠେଲା ବଗେରା କି ଷ୍ଟଲ ବଗେରା କିଛି ବି ନାହିଁ ଆଉ ଆମେ ଓଡ଼ିଶାରେ ରହୁଛୁ ସେଥିପାଇଁ ଓଡ଼ିଶାରେ ଏତେ କିଛି ବି ଜିନିଷ ଏମିତିକି ଚାଲୁନି ଷ୍ଟଲ ସେଥିପାଇଁ ଆଣେ ଟିକେ ଅଧିକ ପ୍ରାଇସ୍ରେ ବିକିବା ପାଇଁ ବାଧ୍ୟ ହେଉଛୁ କୋଉଠି କହିଲେ କୋଉଠି ଆଚ୍ଛା ତ ଆମେ ଯଦି ସେଠିକୁ ଆମେ ଗଲୁ ତାହାଲେ ଆମର ଯେମିତିକି ରହିବା ଯେମିତିକି ଆମର ଦୋକାନ ଆରମ୍ଭ କରିବା ଏସବୁ ଫାସିଲିଟି ଆମେ କେମିତି କ'ଣ କାହାକୁ ଧରିକି କ'ଣ ପାଇବୁ ଆଜ୍ଞା ଆଜ୍ଞା ତ ମାନେ ଆମେ ଆଗରୁ ଯେମିତି ଓଡ଼ିଶାରୁ ବାହାରକୁ କେବେବି ଯାଇନୁ ତ ଆପଣ କହୁଛନ୍ତି ଯଦି ସେପଟେ ଭଲ ଚାଲୁଛି ଆମେ ବି ଆମର ବି ସେଠି ପ୍ରଫିଟ୍ ହେବ ତ ଆମେ ପ୍ରଥମକି ଯାଉଛୁ ତ ଆପଣ କିଛି ସାହାଯ୍ୟ କରି ପାରିବେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଯଦି ଆମକୁ ଏତେ ହେଲ୍ପ କରିବେ ଆମେ ବି ଚାହିଁବୁ ଯେ ଏମାନେ କଷ୍ଟମରଙ୍କୁ ସେତିକି ମାନେ ଆମେ ବି କିଛି ବି ଏମିତି ବନେଇକି ଦେବୁ ଯେମିତି କ କଷ୍ଟମର୍ ଇଣ୍ଟରେଷ୍ଟ୍ ହେବେ ନେକ୍ସଟ୍ ଟାଇମ୍ ବି ଆମ ଷ୍ଟଲ୍କୁ ଆସିବେ ଆମେ ବି ଆମ ତରଫରୁ ଯେତିକି ହେବ ଆମେ ବି ସେତିକି ଚେଷ୍ଟା କରିବୁ ଯେ କଷ୍ଟମର୍କୁ ଆମେ ଆକ୍ସେପ୍ଟ୍ କରେଇବା ପାଇଁ ଖାଲି ଆପଣ ଆମ ସହିତ ଟିକେ ଯୋଡ଼ି ହୋଇ ରହିବା ଦରକାର ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚୟ ଆପଣଙ୍କ ଆପଣ ହେଲ୍ପ କରନ୍ତୁ ଆମେ ଓଡ଼ିଶାରୁ ଯାଇକି ସେଠିବି ଅଧିକ ବୁଇ ପଇସା କମେଇ ପାରିବୁ ଆମର ବି ପାଳନ ପୋଷଣ ଭଲ ଭାବରେ ହୋଇପାରିବ ଆଜ୍ଞା ଠିକ୍ ଅଛି ଆପଣ ଖାଲି ଯୋଡ଼ି ରହିବେ ଧନ୍ୟବାଦ